ମୁଁ ଆମର ବାଡ଼ି ବଗିଚା ବନେଇଛୁ ବହୁତୁ ଜାଗା ମଧ୍ୟ ଅଛି ସେଥିରେ ବହୁତୁ ର ପ୍ରକାରର ଫସଲ ବନା କରାଉଛି ଛୋଟିଆ କୂଅ ଗୋଟିଏ ଅଛି ସେଥିରେ ପାଣି ଦେବା ନେବା ଚାଲିଛି

ସେଇଥିରେ ଗଛ ଆମ୍ବ ଗଛ ପଣସ ଗଛ ଲେମ୍ବୁ ଗଛ ଫୁଲ ଗଛ ବାଇଗଣ ଗଛ କୋବି ବିଲାତି ରସୁଣ ପିଆଜ ସବୁଥିରୁ କିଛି କିଛି କିଛି କିଛି କରିକି ମୁଁ ତାକୁ ଏକତ୍ରିତ କରୁଛି ଏବଂ ସେଇ ଭିତରେ ମାଟି କିଛି ତାକୁ ବ୍ୟବସ୍ଥା ହାଣି ମାରି କିରି ବ୍ୟବସ୍ଥା କରାହେଉଛି କରିକୁରା ତାକୁ ଚାଷ ଭଳି କରାହେଉଛି ଚାଷ ଗାଡ଼ିରେ ବି କେତେବେଳେ କେମିତି ପାୱାର୍ ଟିଲର୍ରେ ଚଷୀ ଦିଆଯାଉଛି ଏ ଫସଲ ସବୁ ଯେଉଁ ଗଛ ଆମ୍ବ ପଣସ ଗଛ କି ଇଏ ଲେମ୍ବୁ ଗଛ ସେଗୁଡ଼ାକ ତ ସବୁ ବଡ଼ ହୋଇଗଲାପରେ ଆଉ ଚାଷବାସ କରିବାନି ତାକୁ କରିହୁଏନି କଦଳୀ ଗଛ ନଡ଼ିଆ ଗଛ ସେଗୁଡ଼ାକ ତ ସବୁ ଚାଷ ସେଗୁଡ଼ାକ ତ ଅଛି ଯିଏ ସେଗୁଡ଼ାକୁ ତ କିଛି କରିହୁଏ ନେଇଁ ବଡ଼ ହୋଇଗଲାପରେ କେବଳ ଯେଉଁ ବାଇଗଣ ଲଙ୍କା ପିଆଜ ରସୁଣ କି ଫୁଲଗଛ ଏଗୁଡ଼ିକ ସବୁ ଗୋଟେ ବର୍ଷ ଭିତରେ ସେଗୁଡ଼ା ସବୁ ଉଠିଯାଏ ବନ୍ଧାକୋବି ଫୁଲକୋବି ବିଲାତି କି ତା ଭିତରେ ଛୁଇଁ ସଜନା ଛୁଇଁ ଗଛ ଏଇଭଳି ସବୁ ପନିପରିବା ଚାଷ କରୁ ସେଥିରେ ପାଣି ଦବାନବା ଚାଲେ ମ ମେସିନ୍ରେ ଚାଷ କରାଯାଏ ଚାଷ କରିକି ସବୁ ବନାଯାଏ ଆଉ